ଆମର ଭ୍ରମଣ ପାଇଁ ସବୁଠାରୁ ଭଲ ଋତୁ ହେଲା ଶୀତ ଋତୁ ସାଧାରଣତଃ ଶୀତ ଋତୁରେ ଗରମ ନଥାଏ କିମ୍ବା ବର୍ଷା ମଧ୍ୟ ନଥାଏ ବର୍ଷାଦିନ ମାନଙ୍କରେ ଭ୍ରମଣ କରିବାକୁ ଗଲେ ଧରନ୍ତୁ ଯାଇଛନ୍ତି ଆପଣ ଭ୍ରମଣ କରିବାକୁ କେଉଁ ଜାଗାକୁ ଗଲା ପରେ ରୀତିମତ ବର୍ଷା ଫର୍ଷା ହେଲା ବନ୍ୟା ଫନ୍ୟା ହେଲା ଆପଣ ସେପଟେ ଫସିକି ରହିଯିବେ ତେଣୁ ବର୍ଷା ଋତୁ ଅପେକ୍ଷା କି ଆମର ଖରାଦିନଟା ବି ସେମିତିକା ଗରମରେ ମାନେ ଆପଣ କେଉଁ ଜାଗାରେ ଭଲରେ ବୁଲି ପାରିବେନି ଆଉ ତେଣୁ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଶୀତ ଋତୁଟା ସବୁଠାରୁ ଭଲ ଆଉ ସେଇ ହିସାବରେ ପ୍ରାୟ ଯେତେ ପର୍ଯ୍ୟଟକମାନେ ଯାଆନ୍ତି ଭ୍ରମଣ କରିବା ପାଇଁ ଅଲଗା ଯା ତୀର୍ଥମାନଙ୍କୁ ସେମାନେ ପ୍ରାୟେ ସମସ୍ତେ ବିଶେଷ କରି ପସନ୍ଦ କରନ୍ତି ଶୀତ ଋତୁଟାକୁ ମୁଁ ମଧ୍ୟ ଏବେ ଏଇ ଅଳ୍ପଦିନ ପୂର୍ବରୁ ଯାଇଥିଲି ପୁରୀ ପୁରୀରୁ ବୁଲି ବୁଲା ଆସିଛି ତେଣୁ ଶୀତ ଦିନଟା ହେଉଛି ଆମର ବୁଲାବୁଲି ପାଇଁ ସବୁଠାରୁ ଭଲ